ଆମ ସାଂସ୍କୃତିକ ଐତିହାସର ସଂରକ୍ଷଣ ପାଇଁ ଆପଣଙ୍କର କିଛି ପରାମର୍ଶ ଆମ ସାଂସ୍କୃତିକ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପର୍ବପର୍ବାଣି ହୋଇଥାଏ ବିଭିନ୍ନ ଉତ୍ସବ ବହୁ ବିଭିନ୍ନ ପ୍ରକାର ଉତ୍ସବ ହୋଲି ଦଶହରା କେତେ କେତେ କେତେ କ'ଣ ଉତ୍ସବ ହୋଇଥାଏ ଏପରି ଆମ ପୂର୍ବ ପୁରୁଷମାନେ ମଧ୍ୟ ଏପରି ଉତ୍ସବ କରି ଆସୁଛନ୍ତି ଆମେ ମଧ୍ୟ ସେ କରି କହିଥାଉ ଆମେ ଏବେ ଆମରୁ ଆମର ପୁରୁଷମାନଙ୍କୁ ଜଣାଇବାକୁ ଚାହୁଁଛୁ ଆମେ ବି କିପରି ଆମର କରୁଛୁ ଆମେ ଉତ୍ସବ ପୂର୍ବ ପିଢ଼ି ମାନଙ୍କୁ କରିବାକୁ ଜଣାଇବାକୁ ଚାହୁଁଛୁ ଯୁବପିଢ଼ିଙ୍କୁ ଜଣାଇବୁ ଆମ ବିଜ୍ଞାପନ କରିବୁ ଆମ ଯେପରି ଆମେ ଉତ୍ସବ କରୁଛୁ ଏସବୁ ବିଷୟରେ ଆମେ ଆଲୋଚନା କରୁଛୁ